ମତେ ବିରିୟାନୀ ତିଆରି କରିବା ପାଇଁ ଭଲ ଲାଗେ କାହିଁକି ନା ବିରିୟାନୀ ଖାଇବାକୁ ମୁ ବହୁତ ଭଲ ପାଏ ହୋଟେଲ କିମ୍ବା ଢାଵାରେ କିଣିକରି ଖାଇଲେ ତାର ସ୍ୱାଦ ଭଲ ନଥାଏ ଓ ଅଧିକ ଟଙ୍କା ମଧ୍ୟ ନେଇଥାନ୍ତି ସେଥିପାଇଁ ମୁ ଘରେ ତିଆରି କରିଥାଏ